ରୁ କହୁଛନ୍ତି ତ ମୁଁ ମୋର ଯେଉଁ ରାଇଡ଼୍ ବୁକ୍ କରିଥିଲି ଭୁବନେଶ୍ବରରୁ ଖୋର୍ଦ୍ଧା ତାହା କ୍ୟାନ୍ସଲ୍ ହୋଇଯାଇଛି ମୋର ଯେଉଁ ୟୁ ପି ଆଇ ଆଇଡ଼ିରୁ ପ୍ୟାମେଣ୍ଟ୍ କରିଥିଲି ତା ରିଫଣ୍ଡ୍ କରିବାପାଇଁ